ହଁ ମୁଁ ଏଇ ଯେଉଁ ଆମର ଏଇ ଛକ ଦୋକାନ ମାଳତୀ ଡ୍ରେସ୍ ହାଉସ୍ରୁ ଗୋଟେ ଆଣିଥିଲି ଜ୍ୟାକେଟ୍ଟେ ଜ୍ୟାକେଟ୍ଟେ ଆଣିଥିଲି ଯେ ତାକୁ ନେଇଥିଲା ପନ୍ଦର ଶହ ଟଙ୍କା ଦେଖାଯାଉଥିଲା ଭଲ ମୁଁ କହିଲି ଭଲ ଅଛି ଜିନ୍ସର କପଡ଼ାର ଆଣିଲି ଗୋଟେ ଜ୍ୟାକେଟ୍ ଦେଖିଲା ବେଳକୁ ସମୁଦାୟ ମୁଁ ତିନିଥର ପିନ୍ଧିଛି ତିନିଥର ପିନ୍ଧିଛି ଧୋଇନଥିଲି ଫାର୍ଷ୍ଟରୁ ନ ଧୋଇକି ପିନ୍ଧି ଦେଇଥିଲି ପିନ୍ଧିଛି ତିନିଥର ତା'ପରେ ତାକୁ ଧୋଇଦେଲି ୟେ ଯେମିତି ଧୋଇଛି ସିଏ ଜ୍ୟାକେଟ୍ କ'ଣ ଆଉ ଅଛି ସୂତା ସବୁ ବାହାରିଗଲା ତା'ର ଜିନ୍ସ ବୋଲି କପଡ଼ାର ବୋଲି କହିକି ଆଣିଲି ଦେଖିଲା ବେଳକୁ ସୂତା ସବୁ ଗୋଟି ଗୋଟି କରି ବାହାରି ଯାଉଛି କଲର୍ ବି ଫେଡ଼୍ କରିଗଲା କଲର୍ ଛାଡ଼ିଗଲା ଆଉ କ'ଣ କହିବ ସେ ଦୋକାନରୁ ଆଣିଥିଲି ତ ଜ୍ୟାକେଟ୍ଟା ଟୋଟାଲି ଭଲ ପଡ଼ିଲାନି ଆଉ ଆଗରୁ ଆଣିଛି ଦୋକାନରୁ ଭଲ ଜିନିଷ ପଡ଼େ କିନ୍ତୁ ଏଇ ଜ୍ୟାକେଟ୍ଟା ତ କାଇଁ କିଛି ତା'ର ହେଲାନି ପନ୍ଦରଶହ ଟଙ୍କା ପନ୍ଦରଦିନ ହେଲେ ପିନ୍ଧିଥାନ୍ତି ଗୋଟେ ମନ ଯାହା ହଉ ଗୋଟେ ୟେ ହେଇଥାନ୍ତା ଛି ପୂରା ବେକାର ପଇସା ପାଣିରେ ବୁଡ଼ିଲା ପନ୍ଦରଶହ ଟଙ୍କା ଭଲ ଦେଖାଯାଉଥିଲା ଦେଖିଲା ବେଳକୁ ସେ କିଏ ଜାଣିଛି ଏମିତିଆ ହବ ବୋଲି ଆଉ ଦେଖିବା ନେବା ଦୋକାନୀକୁ ଦେବା ରିଟର୍ଣ୍ଣ ନବ କି ନାହିଁ କେଜାଣି କ'ଣ ହବ ଏଇ ଜମାରୁ ଭଲ ନାହିଁ ଏ ମୋତେ ମୁଁ ଜ୍ୟାକେଟ୍ ଦେଖିକି ଇଏ ସିଏ ଅଙ୍କଲ୍ଙ୍କ ଝିଅ କହୁଥିଲା ଆଣିବ ବୋଲି ସିଏ ଆଣିଥାନ୍ତା ଏଇ ଯେମିତି ଧୋଇ ଦେଇଛି ଆଉ ସିଏ ଆଉ ଦେଖିଲା ଆଉ କ'ଣ ଆଣିବ ଆଉ କ'ଣ ଆଣିବ ତାକୁ ଯିବୁ ରିଟର୍ଣ୍ଣ କରିବୁ ଦୋକାନୀକୁ ଯାଇକି